ମୋତେ କବାଡ଼ି ଖେଳିବାକୁ ଭଲ ଲାଗେ ଦୌଡ଼ିଡ଼ିଆଁ ଖେଳିବାକୁ ଭଲ ଲାଗେ ମୋତେ କବାଡ଼ି ଦୌଡ଼ିଡ଼ିଆଁ ଖେଳି ମୋତେ ବହୁତ ଭଲ ଲାଗେ ଆଉ ଆମେ ଅନ୍ୟ ଲୋକମାନେେ ବି ସେଆ ଶିଖିବା ଦରକାର ଓ ଖେଳ କ୍ରୀଡ଼ାରେ ପ୍ରତିଯୋଗିତା କଲେ ଭଲ ହେବ ଦେହ ସୁସ୍ଥ ରହିବ ଆଉ ଦେହ ପାଇଁ ବହୁତ ଭଲ ଆମେ ପ୍ରତିଯୋଗିତାରେ କ୍ରୀଡ଼ା ପ୍ରତିଯୋଗିତା କରୁ ବିଭିନ୍ନ ଖେଳ ନା ଖେଳ ଖେଳୁ କବାଡ଼ି ଦୌଡ଼ିଡ଼ିଆଁ ଆମେ ସବୁ ଖେଳ ଖେଳୁ ଆମକୁ ବିଭିନ୍ନ ପ୍ରକାର ଆମେ ଖେଳୁ ଅନ୍ୟମାନେ ବି ଖେଳିବା ଦରକାର

ଦେହ ସୁସ୍ଥ ରହେ ଓ ଦେହ ଭଲରେ ଖେଳ ଖେଳ ଖେଳିଲେ ଲୋକମାନଙ୍କର ବି ଲୋକମାନଙ୍କ ଦ୍ୱାର ବି ଖେଳିବା ଦରକାର ଓ ଖେଳିଲେ ତାଙ୍କ ସୁସ୍ଥ ବି ଦେହ ରହିବ ଓ ଦେହ ଭଲ ରହିବ ତ ଆମେ ଖେଳିବା ଦରକାର ଦେହ ଭଲ ରହିଲେ ଭଲ ଖେଳରେ ସମସ୍ତେ ଯୋଗଦାନ କରିବା ଉଚିତ ଲୋକମାନେ ସମସ୍ତେ ପ୍ରତ୍ୟେକ ଦିନ ଖେଳ ଖେଳିଲେ ତାଙ୍କ ଦେହର ସ୍ୱାସ୍ଥ୍ୟ ଠିକ୍ ରହିବ ହେଲା